ସହରର ଅନ୍ୟ ବିଦ୍ୟାଳୟ ତୁଳନାରେ ଆମ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକ ବିଷୟରେ ମୁଁ କିଛି କହୁଛି ସହରାଞ୍ଚଳ ବିଦ୍ୟାଳୟ ଅପେକ୍ଷା ଆମ ଅଞ୍ଚଳର ବିଦ୍ୟାଳୟ ବହୁତ ଭଲ କାରଣ ଏଠାର ପରିବେଶ ବହୁତ ଭଲ ରହିଥାଏ ଯଥା ବୃକ୍ଷଲତା ଇତ୍ୟାଦି ଥିବାରୁ ପିଲାମାନେ ଅଧିକ ଅମ୍ଳଜାନ ପାଇଥାନ୍ତି ଏଠାରେ ପରିବେଶ ବହୁତ ଭଲ ରହିଥାଏ ଗ୍ରାମାଞ୍ଚଳର ଲୋକମାନଙ୍କର ସବୁବେଳେ ସେଠାକୁ ଯିବା ଦ୍ଵାରା ବିଦ୍ୟାଳୟରେ ରହିଥିବା ବିଦ୍ୟାଳୟରେ ରହିଥିବା ସମସ୍ତ ଶିକ୍ଷକମାନଙ୍କର ମଧ୍ୟ କିଛି ଭୟ ରହିଥାଏ ଯାହା ଫଳରେକି ସେମାନେ ପିଲାମାନଙ୍କୁ ଠିକ୍ ଭାବରେ ପାଠ ପଢ଼ାଇଥାନ୍ତି ଏବଂ ପିଲାମାନେ ଯେଉଁ ପାଠ ପଢ଼ନ୍ତି ତାହାକୁ ମଧ୍ୟ ସେମାନେ ଆଦାୟ କରନ୍ତି ଯଦି ପିଲାମାନେ କିଛି ପାଠ ନପଢ଼ନ୍ତି ସେ ଆମମାନଙ୍କୁ ମଧ୍ୟ ଜଣାଇଥାନ୍ତି ଏହା ଦ୍ଵାରା ଛାତ୍ର ଅଭିଭାବକ ଏବଂ ଶିକ୍ଷକ ମଧ୍ୟରେ ସୁସମ୍ପର୍କ ରହିଥାଏ